ମୁଁ ମୁଁ ଗୋଟେ ଟ୍ରାଭେଲ୍ ବସ୍କୁ ବସ୍କୁ କହିଛି ଯେ କାଲି କାଲି ନଅଟା ସୁଧା ସୁଧା ବେଳକୁ ମୁଁ ପୁରୀ ପୁରୀ ପୁରୀରେ ସମସ୍ତଙ୍କ ଘର ପରିବା ସମସ୍ତେ ଭାଇ ଦାଦା ଖୁଡ଼ି ସମସ୍ତେ ଅଜା ଆଈ ଭାଇ ଭଉଣୀ ସମସ୍ତେ ଲୋକମାନଙ୍କୁ ଧରି ପୁରୀକୁ ଯାତ୍ରା କରିବା ପାଇଁ ଯାଉଛି କିମ୍ବା ଆମର ପରିବାର ପରିବାର କିମ୍ବା ଓ ଓ ପଡ଼ିଶା ପଡ଼ିଶା ସାଙ୍ଗମାନେ ସାଙ୍ଗମାନେ ଠିକ୍ ବୁଲି ବୁଲିବାର ଯୋଜନା କରିଥାନ୍ତି କରି କରି ରହିଥାନ୍ତି ସେଇ ଟ୍ରିପରେ କିଲ୍ କେତେ କିଲୋମିଟର କେତେ କିଲୋମିଟର ଓ କେତେ ମିଷୟ ଦିନ ଧରି ଯାତ୍ରା କରିବା ପାଇଁ ଘରେ ସ୍ଥାନୀୟ ସ୍ଥାନୀୟର ଯୋଜନା କରି କରି ରହିବା ପାଇଁ ସେଇ ସେଇ କେତେକ କେତେକ ଯାତ୍ରା କରିବା ପାଇଁ ଆମକୁ ଘର ପରିବାର ସମସ୍ତଙ୍କ ସହିତ ଆମେ ପୁରୀ ପୁରୀ ବୁଲିବା ପାଇଁ ଯାଇ ଯାଇଥାଉ ସେହି ଯାତ୍ରାରେ ସେହି ଯାତ୍ରାରେ ଆମେ ସମସ୍ତେ ଭଲ ଭଲ ଖାଦ୍ୟ ପୋଷାକ ଖାଇ ଭଲ ଏନ୍ଞ୍ଜୟ କିମ୍ବା ପୁରୀରେ ସମସ୍ତ ସମସ୍ତ ସମସ୍ତ ବିଚ୍ ରେ ଧରି ଆମେ ବୁଲିବା ପାଇଁ ଯାଇଥାନ୍ତୁ କିମ୍ବା ମନ୍ଦିରରେ ମନ୍ଦିର ଆମେ ଯାତ୍ରା କରି ଯାତ୍ରାର ଆନନ୍ଦ ନେଇଥାନ୍ତୁ